ଭାରତରେ ସୁନାମ ଅର୍ଜନ କରିବା ପାଇଁ ସରକାର କ୍ରୀଡ଼ାକୁ ପ୍ରୋସାହନ ଦେବା ଉଚିତ ଟିକେ ଅଧିକ ଟଙ୍କା ଖର୍ଚ୍ଚ କଲେ ବିଭିନ୍ନପ୍ରକାର ଫିଲ୍ଡରେ ପିଲାମାନେ ଖେଳିପାରିବେ ଏବଂ ତାଙ୍କର ଯେଉଁ ବିଭିନ୍ନ ପ୍ରକାର ବ୍ୟାଟ୍ ବଲ୍ ସରଞ୍ଜାମ ଅଛି ସେମାନେ କିଣିପାରିବେ ଏବଂ ତାଙ୍କୁ ଅଧିକ ପାଣ୍ଠି ପ୍ରଦାନ କରିବା ଉଚିତ ବୋଲି ମୁଁ କହୁଛି ଆଉ ଯେଉଁ ଗରିବ ଶ୍ରେଣୀର ପିଲାମାନେ ଅଛନ୍ତି ସେମାନଙ୍କ ପାଇଁ ନୂତନ ପ୍ରକାର କୋଚ୍ ନୂତନ ପ୍ରକାର କୌଶଳ ଏବଂ କୋଚ୍ ଯେମିତି ତା'ହେଲେ ନୂଆ ନୂଆ କ୍ରୀଡ଼ାବିତ ମାନେ ବାହାରି ପାରନ୍ତେ ଏବଂ ଭଲ କ୍ରୀଡ଼ା ଖେଳିପାରନ୍ତେ ମୁଁ ଯଦି ମୁଁ ଯଦି କେବେ କ୍ରୀଡ଼ା କ୍ଷେତ୍ରରେ ଉନ୍ନତି କରିବାକୁ ଚାହିଁବି ତା'ହେଲେ ମୁଁ ଆଗ ଗରିବ ପିଲାମାନଙ୍କ ପାଇଁ ଗୋଟେ ଛୋଟ ଷ୍ଟାଡ଼ିୟମ୍ଟେ କରିବି ଯେଉଁ ଷ୍ଟାଡିୟମ୍ରେ କ୍ରୀଡ଼ାର ସବୁପ୍ରକାର ସରଞ୍ଜାମ ରହିବ ଏବଂ ଗରିବ ପିଲାମାନେ ସେହି ସେହି ସରଞ୍ଜାମ ଖେଳି କରି ଦେଶର ନାଁ କରିବେ ଏବଂ ଜାତିର ନାଁ କରିବେ ଆମର ରାୟଗଡ଼ା ଜିଲ୍ଲାର ମଧ୍ୟ ନାଁ କରିବେ